ଆମ ଭୁବନେଶ୍ୱରରେ ବହୁତ ପ୍ରକାର ମେଡ଼ିକାଲର ସୁବିଧା ମିଳିଛି ସେଥିରୁ ହେଉଛି ଆମର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ଆମର ହେଲ୍ଥ କାର୍ଡ଼ ସେହିଟା ଆମକୁ ବହୁତ ଆବଶ୍ୟକ ହେଉଛି ଆଉ ଆୟୁଷମାନ ଯୋଜନା ସେହିଟା ବି ଆମର ବହୁତ କାମରେ ଲାଗିପାରୁଛି ଆଉ ବହୁତ ବି ଯେକୌଣସି ଟ୍ରିଟମେଣ୍ଟ ଆମେ ଅଲଗା ଯାଗାରେ ନ କରିପାରୁଛୁ ଗଭର୍ନମେଣ୍ଟର ମେଡ଼ିକାଲରେ ଆମର ସେହି ଟ୍ରିଟମେଣ୍ଟରେ ସୁବିଧା ପାଇପାରୁଛୁ ଆଉ ନେକ୍ସଟ ରହିଲା ଆମର ବୃଦ୍ଧା ଲୋକ ଯେତିକ ବୃଦ୍ଧା ଲୋକ ଅଛନ୍ତି ବହୁତ ଏଜ୍ ହୋଇଗଲେ ବି ଘରେବି ଠିକ ସେ ପିଲା ବି ରଖୁନାହାନ୍ତି ଆଉ ସେଥିପାଇଁ ଆମର ବୃଦ୍ଧାଶ୍ରମ ଖୋଲିଛି ବୃଦ୍ଧାଶ୍ରମରୁ ବି ଆମେ ବହୁତ ସହାୟତା ପାଇପାରୁଛୁ ଖାଇବା ପିଇବା ଟ୍ରିଟମେଣ୍ଟ ବି ସେଠି ଆମକୁ ମିଳିପାରୁଛି ଆଉ ନିଶା ନିବାରଣ ପାଇଁ ଆମକୁ ନିଶା ନିବାରଣ କେନ୍ଦ୍ର ବି ଖୋଲା ଯାଇଛି ସେଥିରେ ଆମକୁ ଖାଇବା ପିଇବା ଠିକରେ ରହୁଛି ଆଉ ଇଞ୍ଜେକ୍ସନ ବଗେରା ମେଡ଼ିସିନ ବଗେରା ସବୁ ଆମକୁ ଠିକ ସେ ମିଳିପାରୁଛି ଆମେ ବହୁତ ଖୁସି ଲାଗୁଛି